ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ରୂପେ ଆଜି ଗରିବ ଦୂରୀକରଣ ଓ କଚ୍ଚା ସଡ଼କ ରୂପେ ବ୍ୟବସ୍ଥା ପାଇଁ ଆହ୍ୱାନ କରାଯାଇଛି ଏବଂ ଏହାକୁ କାର୍ଯ୍ୟକାରିତା କରିବାପାଇଁ ସରକାର ବିଭିନ୍ନ ଯୋଜନାରେ ପଦକ୍ଷେପ ନେଇଛନ୍ତି ଯଥା ଘର ଯୋଜନା ଘର ସମସ୍ତଙ୍କୁ କେମିତି ମିଳିବ ସେ ବିଷୟରେ ସରକାର ବହୁତ ବଡ଼ ନିଷ୍ପତି ନେଇଛନ୍ତି